ଆପଣ ମହାତ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ମୁଁ ଅନ୍ନପୂର୍ଣ୍ଣା ମହାନ୍ତ ପରିନ୍ଦାରୁ କହୁଛି ପରିନ୍ଦାରୁ କହୁଛି ଆମର ପୁରୀ ଯିବାର ଥିଲା ପରିବାର ଲୋକଙ୍କ ସାଙ୍ଗରେ ଯଦି ଆମେ ଚାରିଜଣ ଯିବୁ ଛୋଟ ଛୋଟ ଗାଡ଼ିରେ ଜାଗା ହୋଇଯିବ ଛୋଟ ଗାଡ଼ିରେ ଆପଣ କେତେ ଟଙ୍କା ନେବେ ଆଉ ଯଦି ଆମେ ଛଅ ଜଣ ଯିବୁ ବଡ଼ ଗାଡ଼ିରେ ମୋଡ଼ ଗାଡ଼ିଟା ଦେବେ ଆଉ ବଡ଼ ଗାଡ଼ିରେ କେତେ ଟଙ୍କା ନେବେ ଛୋଟ ଗାଡ଼ି ଚାରି ହଜାର ଟଙ୍କା ନେବେ ଆଉ ବଡ଼ ଗାଡ଼ି ତା ନେ ସାତ ହଜାର ଟଙ୍କା ନେବେ ହେଉ ଠିକ୍ ଅଛି ମୁଁ ଘରେ ପହଞ୍ଚି ବୁଝିକି ଜଣାଇବି